ଆମର ଓଡ଼ିଶାରେ ମୁଖ୍ୟ ଧର୍ମଗୁଡ଼ିକ ହେଉଛି ହିନ୍ଦୁ ଧର୍ମ ଅଛି ଖ୍ରୀଷ୍ଟୀୟାନ୍ ଧର୍ମ ଅଛି ଇସ୍ଲାମ୍ ଧର୍ମ ବି ଅଛି କିନ୍ତୁ ହିନ୍ଦୁ ଧର୍ମ ଖ୍ରୀଷ୍ଟୀୟାନ୍ ଧର୍ମ ଆମେ ହିନ୍ଦୁ ଧର୍ମଟା ଆମେ ହିନ୍ଦୁ ଧର୍ମରେ ପାଳନ କରୁଛୁ ଖ୍ରୀଷ୍ଟୀୟାନ୍ ଧର୍ମର ଲୋକ ବି ଖ୍ରୀଷ୍ଟିୟାନ୍ ତାଙ୍କର ଇଏ ପାଳନ କରୁଛନ୍ତି ଆମର ହିନ୍ଦୁ ଧର୍ମର ଲୋକ ପ୍ରଭୁ ଶ୍ରୀ ଜଗନ୍ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ଶ୍ରୀ ଗୁପ୍ତେଶ୍ୱର ଆମର ଶିବ ଆମେ ଏସବୁ ଧର୍ମ ନେଇକରି ଆମେ ପୂଜା ପାଠ କରିଥାଉ ଖ୍ରୀଷ୍ଟୀୟାନ୍ ଧର୍ମର ଲୋକମାନେ ତାଙ୍କେ ପ୍ରଭୁ ଜୀଶୁ କ୍ରୀଷ୍ଟଙ୍କୁ ବିଶ୍ୱାସ କରି ତାଙ୍କର ପର୍ବପର୍ବାଣି ହେଉ କିମ୍ବା ଅଧିକାଂଶ ଖ୍ରୀଷ୍ଟୀୟାନ୍ମାନେ ତାଙ୍କର ସନ୍ଡେ କିମ୍ବା ଏମିତି ବୁଧବାର ଶୁକ୍ରବାର ତାଙ୍କ ନେଇକିରି ତାଙ୍କେ ପୂଜା କରିଥାନ୍ତି ଆମର ହିନ୍ଦୁ ଧର୍ମରେ ଆମେ ଆମର ହିନ୍ଦୁ ଧର୍ମର ଲୋକ ଆମର ତେତିଶ କୋଟି ଦେବତା ଆମେ କହିବାକୁ ଗଲେ ଆମର ସବୁ ବାର ଆମର ପାଇଁ ପୂଜା କରୁଥାଉ ଆମେ ହିନ୍ଦୁ ଧର୍ମର ଲୋକ ଆମେ ସମୋବାର ମଙ୍ଗଳବାର ବୁଧବାର ଗୁରୁବାର ଶୁକ୍ରବାର ଆମର ସପ୍ତାହଟି ସାତ ଦିନ ସାତଟି ବାର ଆମେ ପୂଜା ପାଠ କରିଥାଉ